ହଁ ଆଜ୍ଞା ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଆଉ ଟ୍ୱିଟର ମୁଁ ବ୍ୟବହାର କରେ ଏହା ମାଧ୍ୟମରେ ମୁଁ ବିଭିନ୍ନ ପ୍ରକାର ଖବର ଭିଡ଼ିଓ ଏଥିରେ ସେୟାର କରେ କାରଣ ଏହାଦ୍ଵାରା ବିଭିନ୍ନ ପ୍ରକାରର ସମସ୍ୟା ଘଟଣା ଦୁର୍ଘଟଣାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚେଇବା ପାଇଁ ମୁଁ ଏସବୁକୁ ବ୍ୟବହାର କରେ ଏହା ଆମ ପରିବାରରେ ମଧ୍ୟ ଯେଉଁ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଟ୍ୱିଟର ଦ୍ୱାରା ମୁଁ ଯେଉଁ ଆମ ଘରେ ଆଉ ଅନ୍ୟ ଯେଉଁ ମେମ୍ବର ଅଛନ୍ତି ତାଙ୍କ ସହିତ ମଧ୍ୟ ସେୟାର କରେ ଏହାଦ୍ଵାରା ଆମ ଯେଉଁ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା ଦୁର୍ଘଟଣାକୁ ଆମେ ନିଜ ନିଜ ଭିତରେ ସେୟାର କରୁ କିଛି ଲୋକ ଏହାକୁ ମନୋରଞ୍ଜନ ଭାବରେ ନିଅନ୍ତି କିଛି ଲୋକ ଏହାକୁ କିଛି ଲୋକ ଏହାକୁ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି ଏହା ଆମର ନିହାତି ଜରୁରୀ ଅଟେ ଦୈନିକ ଜୀବନରେ